ହ୍ୟାଲୋ ଆଶିଷ ଟ୍ରାଭେଲ୍ସରୁ କହୁଥିଲେ କି ଆଚ୍ଛା ମୁଁ ମୋନଜ ଜେନା କହୁଥିଲି ଚରମ୍ପାରୁ ମୁଁ ଏବେ ମୁଁ ଆପଣଙ୍କ ଟ୍ରାଭେଲ୍ସରୁ ଗୋଟେ ବୋଲରୋ ଗାଡ଼ି ବୁକ୍ କରିଥିଲି ଏବଂ ମୋତେ ଏଇ ନଅଟା ବେଳେ ଚରମ୍ପା ଛକରୁ ନେବା ପାଇଁ କହିଥିଲି ଆମେ ବାଲେଶ୍ଵର ଯିବୁ କିନ୍ତୁ ମୋର କେତେ ଗୁଡ଼େ କାରଣ ଯୋଗୁ ମୁଁ ବନ୍ତ ଛକକୁ ପଳାଇ ଆସିଛି ତେଣୁ ଆପଣ ଯେଉଁ ଗାଡ଼ିଟିକୁ ପଠାଇବେ ସେ ଡ୍ରାଇଭର୍କୁ ଟିକିଏ ମୋ ନମ୍ବର ଦେଇଦେବେ ଆଉ ମୋ ନାଁ ମଧ୍ୟ କହିଦେଇଥିବେ ଯେ ମୁଁ ଚରମ୍ପା ଛକରେ ନଥାଏ ଏବେ ନାହିଁ ଆଉ ବନ୍ତ ଛକ ପାଖରେ ରହିଛି ତେଣୁ ସେ ମୋତେ ଫୋନରେ କଣ୍ଟାକ୍ଟ କରି ମୋ ପାଖକୁ ଟିକିଏ ପଳାଇ ଆସିଲେ ଭଲ ହେବ କାରଣ ମୁଁ ତ ଚରମ୍ପା ଛକ ଛାଡ଼ି ଦେଇଛି ନା ଏବେ ବନ୍ତ ଛକରେ ଅଛି ତେଣୁ ଆପଣ ତାଙ୍କୁ ଟିକିଏ କହିଦିଅନ୍ତୁ ସିଏ ମୋତେ କଲ୍ କରିବ ଏବଂ ବନ୍ତ ଛକରୁ ମୋତେ ନେଇଯିବ ଆମେ ବାଲେଶ୍ଵର ଯିବୁ ଅଉ ସେଠାରୁ ସନ୍ଧ୍ୟା ପାଞ୍ଚଟା ବେଳେ ଫେରିବୁ ଯେତେବେଳେ ଫେରିବା ସମୟରେ ମୋତେ ଚରମ୍ପା ଛକରେ ଛାଡ଼ି ଦେଲେ ଛାଡ଼ିଦେଇ ପଳି ଆସିବ ଆପଣଙ୍କ ଟ୍ରାଭେଲ୍ସ ପାଖକୁ ତେଣୁ ଆପଣ ଆଉ ଟିକିଏ ଡାଇଭର୍କୁ ମନେ ପକାଇ ଦିଅନ୍ତୁ ଏବଂ ତାକୁ କଲ୍ କରି କହିଦିଅନ୍ତୁ ଯେ ମୁଁ ବନ୍ତ ଛକରେ ଅଛି ମୁଁ କେତେ ଗୁଡ଼ିଏ ଜରୁରୀ କାମ ଯୋଗୁଁ ଚରମ୍ପାରୁ ବନ୍ତ ଛକକୁ ପଳାଇ ଆସିଛି ସିଏ ମୋତେ ଏଠାରୁ ନେଇଯିବ ଏବଂ ଆମେ ବାଲେଶ୍ଵର ଯିବୁ